ସ୍ୱାସ୍ଥ୍ୟସେବା ପରିବହନ ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ସହର ଗାଁ ମହାନଗରକୁ ଉନ୍ନତ କରିବା ପାଇଁ ସରକାରଙ୍କଠାରୁ ଆମ ଆମର ବହୁତ ଅନୁରୋଧ ରହିଛି ଏପରିକି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ଗାଁଠାରୁ ପାଖାପାଖି ବହୁତ ଦୂରରେ ଗୋଟିଏ ହସ୍ପିଟାଲ୍ ରହିଛି କିନ୍ତୁ ସେଠାରେ କ'ଣ ହେଉଛି ନା ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ନାହାନ୍ତି ସବୁ ବିଭାଗରେ ଡାକ୍ତର ନାହାନ୍ତି ଆମେ ଯଦି ସେଠାକୁ ଯିବା ଆମର ଯେଉଁ ରୋଗ ବିଷୟରେ ହସ୍ପିଟାଲ୍କୁ ଯାଇକି ପହଞ୍ଚି କହିବା ସେଠାରେ ସେମାନେ କହିବେ କ'ଣ ନା ସେ ଡାକ୍ତର ଆମର ଏଠି ନାହାନ୍ତି ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମକୁ ସେ ବିଷୟରେ ବହୁତ ଅସୁବିଧା ହେଉଛି ଏବଂ ଆମର ପାଖାପାଖି ଯଦି ଗୋଟିଏ ଭଲ ଡାକ୍ତରଖାନା ହୋଇଥାନ୍ତା ଆମେ ବହୁତ ଖୁସି ଅନୁଭବ କରିଥାନ୍ତୁ ଏବଂ ଆମର ସମସ୍ତ ଲୋକମାନେ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇଥାନ୍ତେ ପରିବହନ କ୍ଷେତ୍ରରେ ମଧ୍ୟ ସେହିଭଳିଆ ଆମର ହସ୍ପିଟାଲ୍କୁ ଯିବା ପାଇଁ ଆମର ରାସ୍ତାର ଅଭାବ ତ ନାହିଁ କିନ୍ତୁ ରାସ୍ତା ବହୁତ ଖରାପ ରହିଛି ଯିବା ଆସିବାରେ ତ ବହୁତ ବିଳମ୍ବ ହେଉଛି ଯେଉଁଠି ଆମର ଅଧଘଣ୍ଟାରେ ପହଞ୍ଚିବା କଥା ସେଇଟା ଗୋଟାଏ ଘଣ୍ଟା ଲାଗୁଛି ଏବଂ ଗାଁ ଗହଳିର ପ୍ରାୟ ସବୁ ରାସ୍ତା ଠିକ୍ ନାହିଁ ଆଉ ଶିକ୍ଷା କ୍ଷେତ୍ରରେ ଠିକ୍ ସେହିଭଳି ଆମର ଯେଉଁ ଗୋଟିଏ ବିଦ୍ୟାଳୟ ବି ରହିଛି ସେଥିରେ ପର୍ଯ୍ୟାପ୍ତ ପରିମାଣରେ ଆମର ଶିକ୍ଷକ ନାହାନ୍ତି ତେଣୁ ପିଲାମାନଙ୍କୁ କ'ଣ କରାହେଉଛି ନା ସେମାନେ ଗୋଟିଏ ଶ୍ରେଣୀରେ ଗୋଟିଏ ମାଷ୍ଟର୍ ପାଖରେ ଦୁଇ ତିନିଟା ଶ୍ରେଣୀର ପିଲା ଏକା ସାଙ୍ଗରେ ବସିକି ପାଠ ପଢ଼ୁଛନ୍ତି ତେଣୁ ସେଗୁଡ଼ିକ ଯଦି ସମସ୍ତ ବିଭାଗରେ ସମସ୍ତ ଶିକ୍ଷକ ରହିଥାନ୍ତେ ତା'ହେଲେ ପିଲାମାନେ ଆରାମରେ ଟିକିଏ ପଢ଼ା କରିଥାନ୍ତେ ତେଣୁ ଗୋଟିଏ ଶ୍ରେଣୀରେ ଯଦି ଆମେ ଦୁଇ ତିନି ଶ୍ରେଣୀକୁ ପାଠ ପଢ଼େଇବା ତା'ହେଲେ କ'ଣ ନା ଗୋଟିଏ ଶ୍ରେଣୀରେ ଯେଉଁ ପାଠ ପଢ଼ା ହେଉଛି ସବୁ ପିଲାମାନେ ତାହାରି ଉପରେ ନଜର ପକାଉଛନ୍ତି ତେଣୁ ଶିକ୍ଷା କ୍ଷେତ୍ରରେ ବହୁତ ଆମର ଅସୁବିଧା ହେଉଛି ଅନ୍ୟାନ୍ୟ ମୌଳିକ ଦୃଷ୍ଟି କୂଳରୁ ଆମକୁ ଯେମିତି ସହର ଭଳିଆ କିମ୍ବା ସୁବିଧା ସୁଯୋଗ ଆମ ଏଠାକୁ ଏଠାରେ ମିଳିପାରୁନାହିଁ